ଆମ ଗ୍ରାମରେ ଆମର ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ଖେଳ ହୋଇଥାଏ ଖେଳ ଯେପରିକି ଆମର ଖୋ ଖୋ କବାଡ଼ି କିମ୍ବା ଆମର ତାସ୍ ଆଉ ଝିଅପିଲାଙ୍କ ଭିତରେ ଆମର ହେଇଥାଏ ତାଙ୍କର ପୁଚି ଖେଳ ଆଉ ଏନ୍ତି ବହୁତ ପ୍ରକାର ଖେଳ ହେଇଥାଏ ଲୁଡ଼ୁ ବହୁତ ପ୍ରକାର ଖେଳ ହେଇଥାଏ ଆଉ ସେସବୁ ବହୁତ ଲୋକ ଭାଗ ନିଅନ୍ତି ଆମର ଆଉ ସେଥିରେ ଆମର ଗ୍ରାମୀଣ ଲୋକ ବି ବହୁତ ମଜା ନେଇଥାନ୍ତି ଯାହା ଲୋକଙ୍କ ମନୋରଞ୍ଜନ ଦେଇଥାଏ ବହୁତ ପ୍ରକାରର ତେଣୁ ଏହା ଭଲ ଲାଗେ ବହୁତ ଗ୍ରାମୀଣ ଖେଳ